କଙ୍କଡ଼ା ତରକାରୀ ମୋତେ ଭାରି କଷ୍ଟ ଲାଗେ ମୁଁ ଭାବୁଛି କଙ୍କଡ଼ା ତରକାରୀ କେମିତି କ'ଣ କରିବେ କଙ୍କଡ଼ା କାଟିବେ କେମିତି କେମିତି କ'ଣ କରିବେ ମୁଁ କେବେ ବି କଙ୍କଡ଼ା ତରକାରୀ ରୋଷେଇ କରିନି ମୁଁ ଭାବୁଛି କଙ୍କଡ଼ା ତରକାରୀ କରିବା ପାଇଁ ବହୁତ କଷ୍ଟକର ହବ କେମିତି କ'ଣ କରିବ ମୋତେ କିଛି ଜଣାନାହିଁ କଙ୍କଡ଼ା କାଟିବେ କେମିତି ସେଇଟା କେମିତି ରୋଷେଇ କରିବ କଙ୍କଡ଼ା ତରକାରୀ କଥା ଭାବିଲା ମୋତେ ଭାବୁଛି ବହୁତ କଷ୍ଟକର ତରକାରୀ ଗୋଟେ ଯାହାକୁ ମୁଁ କରିପାରିବିନିନି ବୋଲି ମୋତେ ଏମିତି ଲାଗୁଛି ସେ କେମିତି କ'ଣ ମସଲା ଦେବାକୁ ହବ ବା କେମିତି କ'ଣ କ'ଣ ଦେବାକୁ ପଡ଼ିବ ମୁଁ କିଛି ବି ଜାଣିନାହିଁ